ପକ୍ଷୀମାନଙ୍କୁ ଆମ ଘର ପଛପଟ କିମ୍ବା ବାଗିଚାକୁ ଆକୃଷ୍ଟ କରିବା ପାଇଁ ଆମେ ପକ୍ଷୀମାନଙ୍କର ଯତ୍ନ ନେବା ସହିତ ସେମାନେ କିପରି ବଂଶ ବୃଦ୍ଧି କରିବେ ଏବଂ ତାଙ୍କର ବସବାସ କରିବାର ଅସୁବିଧା ହେବ ନାହିଁ ତାହା ପ୍ରତି ଯତ୍ନ ନେଇଥାଉ ଯେପରିକି ତାଙ୍କର ଖାଇବା ପାଇଁ ଖାଦ୍ୟ ଶସ୍ୟ ହେଉଛି ଚାଉଳ ମୁଗ ଖୁଦ ବିରି ଏବଂ ପିଇବା ପାଇଁ ପାଣିର ସୁବିଧା ମଧ୍ୟ କରାଯାଇଥାଏ ଫଳରେ ପକ୍ଷୀ ଗୁଡ଼ିକ ସୁବିଧାରେ ବସବାସ କରିବା ପାଇଁ ତାଙ୍କର ସବୁ ପ୍ରକାରର ସୁବିଧା ଦିଆଯାଇଥାଏ ଏବଂ ସେମାନେ ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଫଳମୂଳ

ସବୁଜ ପନିପରିବାର ମଧ୍ୟ ଖାଦ୍ୟ ଖାଇ ଆକୃଷ୍ଟ ହୋଇ ବସବାସ କରିଥାନ୍ତି